ମୁଁ ଆମ ଟିଉସନ୍ ପିକନିକ୍ରେ ଭୋଜନ ପ୍ରସ୍ତୁତ କରିଥିଲି ତ ମୁଁ ଭାବିନଥିଲି କି ମୋ ଭୋଜନ ଏତେ ଟେଷ୍ଟ୍ ଥିବ କି ମୋ ସାଙ୍ଗମାନେ ମୋତେ ପ୍ରଶଂସା କରିବେ ତ ଫାଷ୍ଟ ଟାଇମ୍ ଯେହେତୁ କରିଥିଲି ଏତେ ପିଲାଙ୍କ ପାଇଁ ତ ମୋ ଭୋଜନ ବହୁତ ଭଲ ଥିଲା ଓ ମୋତେ ପ୍ରଶଂସା ବି ମୋ ଟିଚର୍ମାନେ ବହୁତ ପ୍ରଶଂସା କରିଥିଲେ ତ ଏଥିପାଇଁ ମୁଁ ବହୁତ ଖୁସି ଅନୁଭବ କରୁଥିଲି ତ ଏଥି ଫାଷ୍ଟ ଟାଇମ୍ ଏତେ ଭଲ ଭୋଜନ ମୁଁ କରିବାପାଇଁ ମୁଁ ଟ୍ରାଏ କଲି ଏତେ ଭଲ ହେଲା ତ ମୁଁ ଭାବିନଥିଲି କି ଏତେ ଭଲ ହେବ ତ ମୁଁ ଏତେ ମସଲାମସଲି ଏତେ କଣ୍ଟେଷ୍ଟ୍ ଭାବେ ପକେଇକି ଏତେ ଭଲ ରୋଷେଇ କରିଛି ମୁଁ କେବେ ଭାବିନଥିଲି କି ଭଲ ହେବ ବୋଲି ତ ଭଗବାନ ଦୟାରୁ ଯାହାହେଉ ଭଲ ହେଲା ଭୋଜନ ଏହାକୁ ନେଇ ବହୁତ ମୁଁ ବହୁତ ଗର୍ବ ଅନୁଭବ କରେ